ଆମ ସ୍ଥାନୀୟ ଭାଷା ହେଉଛି ଓଡ଼ିଆ ଓଡ଼ିଆରେ ଓଡ଼ିଆ ଚ୍ୟାନେଲ୍ ଦେଖିବାକୁ ଭଲଲାଗେ କାହିଁକିନା ଓଡ଼ିଆ ଚ୍ୟାନେଲରେ ନ୍ୟୁଜ୍ ବି ଦିଏ ତା'ପରେ ଅନ୍ୟାନ୍ୟ ଯାତ୍ରା ଦିଏ ଯେଉଁ ଫିଲ୍ମ ଦିଏ ତେଣୁ ଓଡ଼ିଆ ଚ୍ୟାନେଲରେ ସବୁ ଯେଉଁ ନ୍ୟୁଜ୍ ଗୁଡ଼ାକ ଦିଏ ସବୁ କନକ ନ୍ୟୁଜ୍ ନ୍ୟୁଜ୍ ଏଇଟିନ୍ କିମ୍ବା ଓ ଟି ଭି ଏମିତି ସବୁ ବିଭିନ୍ନ ପ୍ରକାର ଚ୍ୟାନେଲ୍ ସବୁ ତା' ଦେହରେ ଅଛି ସବୁ ଦିଏ ସେଗୁଡ଼ାକ ସବୁ ଦେଖିବାକୁ ବହୁତ ଭଲ ଲାଗେ ଓଡ଼ିଆ ଭାଷାଟା ଯେହେତୁ ଆମେ ଓଡ଼ିଆ ନା ଆମର ଓଡ଼ିଆ ଭାଷା ହେଲା ତେଣୁ ଆମେ ଓଡ଼ିଆକୁ ଆଉ ବି ଅଲଗା ଦିଏ ହିନ୍ଦୀରେ ଇଂଲିଶ ଦିଏ ଏ ତେଲୁଗୁ ତାମିଲ୍ଏମିତି ସବୁ ବିଭିନ୍ନ ପ୍ରକାର ଭାଷାରେ ବି ଦିଏ କିନ୍ତୁ ସେଗୁଡ଼ାକ ଦେଖିବା ଅପେକ୍ଷା ଆମକୁ ଓଡ଼ିଆଟାକୁ ଭଲ ଲାଗେ କାହିଁକିନା ଓଡ଼ିଆଟା ଆମେ ବି ପରେ ବୁଝିପାରୁ ଓଡ଼ିଆଟାକୁ ଦେଖିଲେ ବି ଆମେ ଜାଣିପାରୁ ଓଡ଼ିଆରେ ଯେଉଁ ଯାତ୍ରା ଦିଏ କି ଫିଲ୍ମ ଦିଏ କି ଯାହା ଦିଏ ସେଗୁଡ଼ା ବି ସବୁ ଆମେ ସେଥିରେ ବି ଦେଖିପାରୁ ଓଡ଼ିଆ ଚ୍ୟାନେଲ୍ ଦେଖିବାପାଇଁ ବହୁତ ଭଲ ଲାଗେ ସେଇଟା ବି ବହୁତ ଲୋକ ବି ଓଡ଼ିଆକୁ ବହୁତ ପସନ୍ଦ ବି କରନ୍ତି ତା' ଦେହରେ ବି ମନୋରଞ୍ଜନ କାର୍ଯ୍ୟକ୍ରମ ବି ଦିଏ ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ତା' ଦେହରେ ଦିଏ ତେଣୁ ଓଡ଼ିଆ ଭାଷା ହିଁ ଆମର ବହୁତ ଦେଖିବା ପାଇଁ ବହୁତ ଭଲ ଲାଗେ ତେଣୁ ସବୁବେଳେ ଆମେ ଓଡ଼ିଆ ହିଁ ଦେଖୁ